ହଁ ମୁଁ ବି ଆମ ରାଜ୍ୟରେ ଭ୍ରମଣ କରଛି ଯାହାକି ମୁଁ ପୁରୀ ଯାଇଥିଲି ପୁରୀରେ ମୋର ଯାତ୍ରାର ଉଦ୍ଦେଶ୍ୟ ଥିଲା ଯେ ପୁରୀରେ ଯେ କି ଆମର ପୃଥିବୀର ଶ୍ରେଷ୍ଠ ଅର୍ଥାତ ଜଗନ୍ନାଥ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଅବଢ଼ା ଭୋଗକୁ ଖାଇବା ଅବଢ଼ା ଭୋଗକୁ ପ୍ରସାଦ ସେବନ ଭାବେ କରିବା ପାଇଁ ମୋର ଯାତ୍ରାର ଉଦ୍ଦେଶ୍ୟ ଥିଲା ଏବଂ ଜଗନ୍ନାଥଙ୍କୁ ଦେଖିବା ପାଇଁ ଏବଂ ଲୋକମାନଙ୍କୁ ବିଭିନ୍ନ ଲୋକମାନଙ୍କୁ ମଧ୍ୟ ଭେଟିବା ପାଇଁ ଏବଂ ବାହାର ଲୋକ ଅର୍ଥାତ ଦେଶ ଦେଶାନ୍ତର ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ ଅର୍ଥାତ ବାହ୍ୟ ବାହ୍ୟ ସମ୍ପର୍କ ସ୍ଥାପନ କରିବା ପାଇଁ ଯାତ୍ରାର ଉଦ୍ଦେଶ୍ୟ ଥିଲା ଏବଂ ମଧ୍ୟ ମୁଁ ଆମକୁ ମଧ୍ୟ ନିଜ ପ୍ରାକୃତିକ ଦୃଶ୍ୟର ମଧ୍ୟ ବହୁତ ଭଲ ଲାଗେ ଯାହା ଦ୍ୱାରା କି ସମୁଦ୍ରକୂଳ ଅର୍ଥାତ ସି ବିଚ୍ ସି'ର ମଧ୍ୟ ଯାହାକି ଥଣ୍ଡା ପବନର ମଧ୍ୟ ଅନୁଭବ କରି ପାରୁଛୁ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥଙ୍କ ଦ୍ୱାରା ପ୍ରାୟତଃ ସମସ୍ତ ଲୋକମାନେ ବହୁତ ଉପଦେଶ ଏବଂ ଭଲରେ ରହିଛନ୍ତି ଏବଂ ଯାତ୍ରା କରିବା ଦ୍ୱାରା ଆମମାନଙ୍କୁ ଭଲ ଲାଗିଥାଏ ଏବଂ ସନ୍ତୁଷ୍ଟ ଲାଗିଥାଏ ଯାତ୍ରା କରିବା ଦ୍ୱାରା ଲୋକ ଲୋକମାନଙ୍କ ଦ୍ୱାରା ଲୋକ ଲୋକଙ୍କ ଲୋକ ଲୋକମାନେ ନିଜ ଦ୍ୱାରା ନିଜର କଥା ଏବଂ ନିଜ ନିଜର ନିଜ କଥା ନିଜକୁ କହିବା ଏବଂ ତାଙ୍କର ଖାଇବା ପିଇବା ଭଲମନ୍ଦ ଚାଲିଚଳନ ବିଷୟରେ ଅଧିକ ମାତ୍ରାରେ ଆମେ ଜାଣିପାରୁଛୁ